ହଁ ମୁଁ ବିଶ୍ୱଜିତ ମହାରାଣା ବାକି ଆମର ସହର ତୁଳନାରେ ଆମର ଗ୍ରାମାଞ୍ଚଳରେ ମଧ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ରହିଛି ଯାହାକି ଲୋକମାନେ ଆମ ଗ୍ରାମ ପଞ୍ଚାୟତରେ ଥିବା ଲୋକମାନେ ତାଙ୍କ ନିଜ ଶରୀରର କୌଣସି କିଛି ଅସୁବିଧା ହେଲେ ଆମ ଗୋଷ୍ଠୀ ସ୍ୱାସ୍ଥ୍ୟ ଅନ୍ୟାନ୍ୟ କେନ୍ଦ୍ରକୁ ଆଣିଥାନ୍ତି ଯଥା ଡକ୍ଟରଖାନାକୁ ନେଇଥାନ୍ତି ଏବଂ ଗ୍ରାମାଞ୍ଚଳରେ ମଧ୍ୟ ବେଶ ଡକ୍ଟରଖାନା ଏବଂ ଡକ୍ଟରଙ୍କର ସୁବିଧା ରହିଛିି ଯାହାକି ସେ ଅପରେସନ୍ କିମ୍ବା କୌଣସି ସାଲାଇନ୍ ବେଡ଼ ମଧ୍ୟ ସବୁର ବ୍ୟବସ୍ଥା ରହିଛି ଏବଂ ସହରର ଯିବାକୁ ହେଲେ ମଧ୍ୟ ଏଇଠୁ ମଧ୍ୟ ଦଶ କିମ୍ବା ବାର କିଲୋମିଟର ପଡ଼ିଥାଏ ଯାହାକି ଏବେ ରାସ୍ତାରେ ମଧ୍ୟ ବେଶ ବେଶ ରହିଛି ରାସ୍ତାରେ ମଧ୍ୟ ସୁବିଧା କରାଯାଇଛି ଏବଂ ଗ୍ରାମାଞ୍ଚଳରେ ମଧ୍ୟ ଆମର ଏଇଠି ଡକ୍ଟରଖାନାରେ ମଧ୍ୟ ବହୁତ ଉନ୍ନତି ହୋଇସାରଛି ଏବଂ ଡକ୍ଟର ମଧ୍ୟ ଡକ୍ଟର ମଧ୍ୟ ରହିଛନ୍ତି ଏବଂ ସେମାନଙ୍କ ସେମାନେ ମଧ୍ୟ ଲୋକମାନଙ୍କ ଅଥତ ରୋଗୀମାନଙ୍କୁ ଚିକିତ୍ସା କରିଛନ୍ତି